ହ୍ୟାଲୋ ହଁ ଭାଇ ଆପଣ ପାଇପ୍ ଲାଇନ କାମ କରନ୍ତି ଯେଉଁ ଆମର ଘରେ ଯେଉଁ ପାଣି ପାଇପ୍ ଯେଉଁ ବସାଯାଏ ସେ କାମ କରନ୍ତି ଆପଣ ଆଚ୍ଛା ଆମର କିଛି ମୋର କାମ କିଛି ଥିଲା ସେ ଆପଣ ଯେଉଁ ଟ୍ୟାପ୍ଗୁଡ଼ା ଯେଉଁ ଆମ ଘରେ ବସିନି ସେଇଗୁଡ଼ାକୁ ଚେଞ୍ଜ କରିବା ଦରକାର କାରଣ ବହୁତ ପୁରୁଣା ହେଇଗଲାଣି ତ ଆଉ ସେଇଗୁଡ଼ାକ ଭଲ ଲାଗୁନି ଆଉ ଟିକେ ଫ୍ରି ତାକୁ ପାଣି ଠିକ୍ସେ ବି ବାହାରୁନି ସେ ଟ୍ୟାପ୍ଗୁଡ଼ା ସବୁ ନୂଆ ମଡ଼େଲ୍ ଯାହା ଆସିଛି ସେଇଗୁଡ଼ା ଟିକିଏ ସବୁ ଚେଞ୍ଜ ଚାଞ୍ଜ କରିକି ନୂଆ ଲଗାଇଦେବା ଆଉ କେତେବେଳେ ଟିକିଏ ଫାଙ୍କା ହେଲେ ଆସନ୍ତେ ଆସିଲେ ଟିକିଏ ଜିନିଷଟା ଦେଖିଯାଆନ୍ତେ ଆପଣ ଟିକିଏ ଟ୍ୟାପ୍ ମୋ ଘରେ ପାଖାପାଖି ଲାଗିଛି ଛଅଟା ସାତଟା ନା କନେକ୍ସନ୍ ତ ପାଇପ୍ କନେକ୍ସନ୍ ପାଇପ୍ ସବୁ ଭଲ ଅଛି କେବଳ ଟ୍ୟାପ୍ଗୁଡ଼ାକ ନୂଆ ମାନେ ଲଗାଇବା ଏଇଟା ପୁରୁଣା ଟିକିଏ ପ୍ଲାଷ୍ଟିକ୍ ବାଲା ଥିଲା ଏବେ ଯେଉଁ ଷ୍ଟିଲ ବାଲା ଯେଉଁ ଆସୁଛି ସେ ଷ୍ଟିଲ ବାଲା ସବୁ ଲଗାଇବା ଆଜ୍ଞା କେବଳ ଟ୍ୟାପ୍ କାମ ହଉ କାଲି କେତେବେଳକୁ ଆସିବେ ମୋ ପାଖକୁ ଆଚ୍ଛା ଯଦି ମାନେ କାଲି ଆସିଲେ ଆପଣ କାମ କରିପାରିବେ ନା କେବଳ ଦେଖିକି ଯିବେ ଆଚ୍ଛା ହଉ ମୋତେ କୁହନ୍ତୁ ଆପଣଙ୍କର କେହି ଚିହ୍ନା ପରିଚୟ ଦୋକାନୀ ଅଛନ୍ତି ଯେଉଁଠି କି ଭଲ ଜିନିଷ ମୋତେ ମିଳିବା ଦରକାର ଯେମିତି ଜାଗୁଆର ହଉ କିମ୍ବା ଆମର ଯେଉଁ ଭଲ ବ୍ରାଣ୍ଡ୍ ଜିନିଷ ରହୁନି କି ହଁ ସେଇ ବ୍ରାଣ୍ଡ୍ର ଜିନିଷ ମୋତେ ଟିକିଏ ଚିପ୍ରେ ଯେମିତି ମିଳିପାରିବ ସେମିତି ଚିହ୍ନା ପରିଚୟ ଦୋକାନ କେହି ଅଛନ୍ତି

ଆଚ୍ଛା ମୋତେ ଖାଲି କୁହନ୍ତୁ ଆପଣଙ୍କର ପିସ୍ କେତେ ଲେଖାଏଁ ଆସିବ ଟ୍ୟାପ୍ ପିସ୍ ଗୁଡ଼ାକ ମୋର ଭାବୁଛି ସେ ଜାଗୁଆରର ଲଗାଇବା ପାଇଁ ବାରଶହ ଟଙ୍କା ଆଚ୍ଛା ଆଉ କିଛି ଡିସ୍କାଉଣ୍ଟ ହେବନା କେମିତି ସାତ ପିସ୍ ପରା ଠିକ୍ ଅଛି ଆପଣ ଯେଉଁ ଆସିବେ କ'ଣ ଆପଣ ଆସିବେ ନା ଆପଣଙ୍କ ସହିତ ଆଉ କେହି ଲୋକ ଆସିବେ କାମ କରିବା ପାଇଁ ଆଚ୍ଛା ଆପଣ ଯଦି ମିସ୍ତ୍ରୀ ପଠାଇବେ ଟିକିଏ ଭଲ ମିସ୍ତ୍ରୀ ପଠାଇବେ ଯେମିତିକି ମାନେ ଟ୍ୟାପ୍ଗୁଡ଼ାକ ଲଗାଇଲା ପରେ ଯେମିତି ପାଣି ଫାଣି ଲିକେଜ୍ ନହୁଏ ଆଉ ସେମିତି ମିସ୍ତ୍ରୀ ଟିକିଏ ପଠାଇବେ ଯେମିତିକି ମାନେ କାହିଁକି ନା ମୋର ପ୍ରାୟ ସବୁ ଟ୍ୟାପ୍ଗୁଡ଼ା ଘରଭିତରେ କନେକ୍ସନ ବାହାରେ କନେକ୍ସନ କିଛି ନାହିଁ ଆଉ ଯଦି ପୁଣି ଲିକେଜ୍ ହେବ ପୁଣି ଘରଗୁଡ଼ାକ ମୋର ପାଣିରେ ସଡ଼ବଡ଼ ହେଇଯିବ ଆଉ ସେଥିପାଇଁ ଟିକିଏ ଭଲ ମିସ୍ତ୍ରୀ ପଠାଇବେ ଆଉ ଯେମିତି କାମଟା ଟିକିଏ ଭଲ ହେବ ଆଉ

ଥ୍ୟାଙ୍କ୍ ୟୁ ଥ୍ୟାଙ୍କ୍ ୟୁ ଆଉ ଆପଣ ତା' ହେଲେ ଆସନ୍ତୁ ଆସିଲେ ଦେଖିକି କାମ କରିବା